ଆମ ଗାଁରେ ବହୁତ ଅସୁବିଧା ଅଛି ଆମ ଗାଁର ଝିଅ ପିଲାମାନେ ନୃତ୍ୟ ଶିଖି ପାରୁନାହାନ୍ତି କାରଣ କାରଣ ଆମ ଗାଁରେ କାହା ପାଖରେ ପଇସାର ଅସୁବିଧା ହଉଛି ତା ଯୋଗୁଁ ତାଙ୍କେ ନୃତ୍ୟ ଶିଖିପାରୁନାହାନ୍ତି ଆଉ ଝିଅ ପିଲାମାନେ ନୃତ୍ୟ ଶିଖିଲେ ସମାଜ ତାଙ୍କୁ ବିରୋଧ କରୁଛି ଯେମିତି କ୍ରିକେଟ ଫୁଟବଲ ଗୋଟେ ଭଲ ଖେଳ ସେମିତି ନୃତ୍ୟ ନୃତ୍ୟ ଗୋଟେ ଭଲ ସମାଜ ପାଇଁ ଭଲ ମାତ୍ର ଝିଅମାନେ ନୃତ୍ୟ କଲେ ସମାଜ ତାଙ୍କୁ ବିରୋଧ କରୁଛି ନୃତ୍ୟ ଗୋଟେ ଶିଖିବାଟା ଭଲ କଥା ଆମ ଗାଁରୁ କେତେ ଝିଅ ପିଲାମାନେ ନୃତ୍ୟ ଶିଖି ପାରୁନାହାନ୍ତି କାହା ପାାଖେ ପଇସାର ଅସୁବିଧା ହଉଛି ଏବଂ କାହା ଘରରେ ତାଙ୍କ ବାପ ଛାଡ଼ୁନାହାନ୍ତି ଏମିତି କେତେକ ଅସୁବିଧା ଅଛି ଆଉ ଯଦି ନୃତ୍ୟ ଶିଖିବାକୁ ଯାଉଛନ୍ତି ଝିଅମାନେ ସମାଜ ତାଙ୍କୁ ଖରାପ କହୁଛି ତାଙ୍କୁ ବିରୋଧ କରୁଛି ମାତ୍ର ନୃତ୍ୟ ଶିଖିବାଟା ଗୋଟେ ଭଲ ନୃତ୍ୟ ଗୋଟେ ଭଲ ଯେମିତି ଖେଳ କ୍ରିକେଟ ଫ୍ରିକେଟ ଭଲ ସେମିତି ନୃତ୍ୟ ଶିଖିବାଟା ହେଲେ ଭଲ